ହ୍ୟାଲୋ ସାର୍ ମୁଁ ଆପଣଙ୍କ କମ୍ପାନୀରୁ ଗୋଟିଏ ଶାଢ଼ୀ ଅର୍ଡ଼ର କରିଥିଲି ଦୁଃଖଦ ଖବର କି ଆପଣଙ୍କଠାରୁ ଆସିଥିବା ଏହି ଶାଢ଼ୀଟି ଲୋ କ୍ଵାଲିଟିର ଅଛି ଦେଖିବାକୁ ବି ପୁରୁଣା ପରି ଲାଗୁଛି କିଛି କିଛି ଷ୍ଟୋନ ମଧ୍ୟ ଏଥିରୁ ଛିଡ଼ିଯାଇଛି ଆଉ ରେଡ଼୍ କଲର ବଦଳରେ ଆପଣ ହ୍ୱାଇଟ୍ କଲର ପଠେଇଛନ୍ତି ତ ଓ ଆଶାକରୁଛି ଆପଣ ଏହିଭଳି ଭୁଲ ଆଗକୁ କରିବେନି ଆପଣମାନେ ଯଦି ଏହିଭଳି ଲୋକମାନଙ୍କ ସହିତ ଚିଟିଙ୍ଗ କରିବେ ତ ଲୋକମାନଙ୍କର ଆପଣଙ୍କଠାରୁ ବିଶ୍ୱାସ ବି କଟିଯିବ ଆଶା କରୁଛି ଏଭଳି ନେକ୍ସ୍ଟ ଟାଇମ୍ ଯେମିତି ଭୁଲ ଆପଣ କରିବେନି ଯିଏ ଯେଉଁ କ୍ଵାଲିଟିର ଶାଢ଼ୀ କିମ୍ବା ଡ୍ରେସ୍ କିମ୍ବା ଯେକୌଣସି ଜିନିଷ ଆପଣଙ୍କ କମ୍ପାନୀରୁ ମଗାଉଛନ୍ତି ତ ସେହି ଅନୁସାରେ ହିଁ ଆପଣମାନେ ଦେଲେ ଲୋକମାନେ ଏହିଭଳି ଅସୁବିଧାର ସମ୍ମୁଖୀନ ହେବେନି